ସ୍ୱାସ୍ଥ୍ୟ ସେବା ପାଇବା ସମୟରେ ଓଡ଼ିଶାର ଲୋକମାନେ ବହୁତ ଆହ୍ୱାନ ସମ୍ମୁଖୀନ ହୁଅନ୍ତି ଭାଷା ପ୍ରତି ବନ୍ଧକ ଭେଦଭାବ ପ୍ରଶାସନ ଆମ୍ବୁଲାନ୍ସ ସମସ୍ୟା ଇତ୍ୟାଦି ମହଙ୍ଗା ଘରୋଇ ଡ଼ାକ୍ତରଖାନା କିମ୍ବା କ୍ଲିନିକ୍ ଜାତି କିମ୍ବା ଶ୍ରେଣୀ ଭେଦ ଭାବ ଔଷଧ ଅପେକ୍ଷା ଅନ୍ଧବିଶ୍ୱାସର ବିଶ୍ୱାସ କରିବା ସହିତ ସେମାନେ ଅନେକ ପ୍ରୋବ୍ଲେମ୍ରେ ଆସିଥାନ୍ତି ଏବଂ ସମ୍ମୁଖୀନ କରିଥାନ୍ତି ଯେଉଁଦ୍ୱାରା ଲୋକମାନେ ବହୁତ ପ୍ରକାର ଆଶା କରିବା ଯୋଗୁଁ ଆଗକୁ ବଢ଼ିନଥାନ୍ତି ଏବଂ କାର୍ଯ୍ୟ କରିବା ଯୋଗୁଁ ଆଗକୁ ବଢ଼ିନଥାନ୍ତି ସ୍ୱାସ୍ଥ୍ୟ ସେବା ପାଇବା ସମୟରେ ଓଡ଼ିଶାର ଲୋକମାନେ ଯେଉଁ ଆହ୍ୱାନ ସମ୍ମୁଖୀନ କରିଥାନ୍ତି ମୂଲ୍ୟ ଭାଷା ପ୍ରତିଭନ୍ଧନ ଭେଦଭାବ ପ୍ରଶାସନ ଏବଂ ଆମ୍ବୁଲାନ୍ସ ଦ୍ୱାରା କାର୍ଯ୍ୟ କରିଥାନ୍ତି କାର୍ଯ୍ୟ ହୋଇଥାଏ ଅମୂଲତନ୍ତ୍ର ସମସ୍ୟା ସଚେତନ ମୁହଙ୍ଗା ଘରୋଇ ଡ଼ାକ୍ତରଖାନା କିମ୍ବା କ୍ଲିନିକ୍ ଜାତି କିମ୍ବା ଶ୍ରେଣୀଭେଦ ଭାବ ଦ୍ୱାରା ସ୍ୱାସ୍ଥ୍ୟ ସେବା ପାଇବା ସମୟରେ ଲୋକମାନେ ବହୁତ ହି ଦେଇଥାନ୍ତି ଏବଂ ଆଗକୁ ମଧ୍ୟ ବଢ଼ିଥାନ୍ତି ଯଦ୍ୱାରା ଲୋକମାନେ ବହୁତ ଅନେକ କାର୍ଯ୍ୟରେ ସଫଳ ହୋଇଥାନ୍ତି ସ୍ୱାସ୍ଥ୍ୟ ସେବା ପାଇବା ସମୟରେ ଓଡ଼ିଶାର ଲୋକମାନେ ଆହ୍ୱାନ କରିଥାନ୍ତି କାରଣ ସେମାନେ ଜାଣିଥାନ୍ତି ଯେ ଆଗକୁ କିଭଳିଆ କାମ କରିବା ଦ୍ୱାରା ସେମାନେ ଆଗକୁ ବଢ଼ିଥାନ୍ତି ଏବଂ ଯେଉଁ ମୂଲତନ୍ତ୍ର ସମସ୍ୟା ସଚେତନତା ମହଙ୍ଗା ଘରୋଇ ଡ଼ାକ୍ତରଖାଇାନା କ୍ଲିନିକ୍ ଜାତି କିମ୍ବା ଶ୍ରେଣୀ ଭେଦଭାବ ଔଷଧ ଅପେକ୍ଷା ଅନ୍ଧ ବିଶ୍ୱାସରେ ରସର୍ଚ କରିବା ଉଚିତ୍ ହୋଇଥାଏ ଯଦ୍ୱାରା କାର୍ଯ୍ୟ ଆଗକୁ ବଢ଼ିଥାଏ